ଆମ ସଂସ୍କୃତିରେ ମହିଳାମାନଙ୍କର ଋତୁସ୍ରାବକୁ ସାଧାରଣ ଭାବରେ ଗ୍ରହଣ କରାଯାଏ ଆଗୁରୁ ବହୁତ ନିୟମ ଚାଲିଥିଲା ଏବଂ ଏବେବି କେତେଟା ଜାଗାରେ ଏ ନିୟମ ଚାଲିଛି ଯେ ଯେଉଁ ଫଳରେ କି ମହିଳାମାନଙ୍କୁ ଏଇ ସମୟରେ କିଛିଟା ନିୟମ ମାନିବାକୁ ପଡ଼ୁଛି ଯଥା ଘର ସବୁ ଜିନିଷଠୁ ଟିକେ ଦୂରେଇକି ରହିବେ ଅଲଗା ରହିବେ ଏବଂ କିଛି ଛୁଆଁ ଛୁଆଁ କରିବେନି କିନ୍ତୁ ଆମ କେତେଟା ଜାଗାରେ ଏଇ ନିୟମକୁ ମାନୁ ନାହାନ୍ତି କ'ଣ ପାଇଁ ନା ଏସବୁ ମିଥ୍ୟା ଏସବୁ କିଛି ଲଜିକ୍ ନାହିଁ ଏସବୁର ଆଉ କେବଳ ଏହି ସମୟରେ ଟିକେ ତାଙ୍କୁ ବିଶ୍ରାମ କରିବାକୁ ଦିଆଯାଉ ଏବଂ ତାଙ୍କୁ କୌଣସି କାମ ପ୍ରେସର୍ ନବାକୁ ନ ଦିଆଯାଉ ଏଥିପାଇଁ ଏହିସବୁ ନିୟମ ପ୍ରଚଳିତ ହୋଇଛି ଏବଂ ଏହିସବୁ ନିୟମ ଆମେ ପାଳନ କରୁ ନାହୁଁ ଆଉ ଆଉ ସ୍ୱଚ୍ଛତା କୁ ନେଇକି ଧାରଣା ଏହା ଯେ ନିଜର ବଡ଼ିର ଧ୍ୟାନ ରଖିବାକୁ ନେଇ ନିଜେ ନିଜକୁ ସ୍ୱଚ୍ଛ ରଖନ୍ତୁ ଏବଂ ଠିକସେ ସଫା ସୁୁତୁରା ହେଇକି ରୁହନ୍ତୁ